ଭାରତର ବିଭିନ୍ନ ଭାଗ ମଧ୍ୟରେ ସଂସ୍କୃତି ବିନିଯୋଗ ଏବଂ ଯୋଗାଯୋଗରେ ଓଡ଼ିଆ ଭାଷା ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଥାଏ ଏବଂ ଭାରତବାସୀ ମଧ୍ୟରେ ଓଡ଼ିଆ ଭାଷା ମଧ୍ୟ ସମସ୍ତେ ଶିଖିଥାନ୍ତି ଏବଂ ଜାଣିଥାନ୍ତି କିନ୍ତୁ ଅନ୍ୟ ଦେଶରେ ଏହି ଓଡ଼ିଆ ଭାଷାକୁ ମଧ୍ୟ ସମସ୍ତେ ଜ୍ଞାନ ଯାହାଫଳରେ ଆମ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ସମୟରେ ଆମର କୌଣସି ଭାଷା ମଧ୍ୟରେ ପ୍ରଭାବ ଦେଖାଇଥାଏ ଯାହା ଆମେ ଟ୍ରାନ୍ସଲେଟ୍ କରିକି ଗୋଟେ ଓଡ଼ିଆ ଭାଷାକୁ ଆମେ ଓଡ଼ିଆ ଭାଷାକୁ ଟ୍ରାନ୍ସଲେସନ୍ ଟ୍ରାନ୍ସଲେସନ୍ କରି ଗୋଟିଏ କୌଣସି ଜିନିଷ କିଣା କିଣିଥାଉ ଏବଂ ଗୋଟିଏ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇଥାଉ